ଯେହେତୁ ଓଡ଼ିଶାର ଲୋକ ସଂଖ୍ୟା ବା ଭାରତର ଲୋକ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ସେଇ ଅନୁସାରେ ଜମି ତ ବଢ଼ି ପାରୁନାହିଁ ଜମି ତ ମାନେ ସ୍ଥିର ଜମି ଯେତିକି ସ୍ଥିତାବସ୍ଥା ସେତିକି କିନ୍ତୁ ଜମି ତ ଆଉ ବର୍ଦ୍ଧିତ ହେବାର ନାହିଁ ତେଣୁ ଏ ଲୋକ ସଂଖ୍ୟାର ଖାଦ୍ୟର ଅଭାବକୁ ଚାହିଁ ଆଜିକାଲି ସରକାର ବିଭିନ୍ନ ଅମଳକ୍ଷମ ଉଚ୍ଚ ସମ୍ପନ୍ନ ଅମଳକ୍ଷମ ଫସଲ କରୁଛନ୍ତି ଯାହା ଫଳରେ କି ଆମର ଲୋକଙ୍କର ଯେଉଁ ଖାଦ୍ୟର ଚାହିଦାଟା ଏଥିରେ ମେଣ୍ଟେଇ ହେଇପାରୁଛି

ସାର ପ୍ରୟୋଗ କରି ଅଧିକ ଉତ୍ପନ୍ନ ଚାଷରୁ ଅଧିକ ଉତ୍ପନ୍ନ କେମିତି ହେବ ସେ ବାବଦରେ ସରକାର ମଧ୍ୟ ଚେଷ୍ଟା କରୁଛନ୍ତି ଏବଂ ସେଇ ଅନୁପାତରେ ମଧ୍ୟ ଆମେ ଚାଷୀମାନେ ତାକୁ ଆମେ ସେଇ ପଦ୍ଧତିକୁ ଅନୁସରଣ କରୁଛେ

କିନ୍ତୁ ଆମେ ସିନା ଦଉଛେ ଏଇ ରାସାୟନିକ ସାର ପ୍ରୟୋଗ କରି କରି ଆମେ ସିନା ଆଜିକାଲି ଇଏ କରୁଛେ କିନ୍ତୁ ଜମିର ଉର୍ବରତା ଏହାଦ୍ୱାରା ବି କମି ଯାଉଛି କମିଗଲେ ବି ମଧ୍ୟ କଣ କରିବା ତେଣୁ ଲୋକଙ୍କର ଚାହିଦାକୁ ତ ଆମେ ପୁଣି ମେଣ୍ଟେଇବାକୁ ପଡ଼ିବ ନାଁ